ମୁଁ ବହୁତ ଗୁଡ଼ା ପୁସ୍ତକ ପଢ଼ିଛି ଯାହାକି ମାନେ ବହୁତ ମାନେ ଯାହା ପଢ଼ିଲେ ବହୁତ କଷ୍ଟ ଲାଗେ ଯେମିତିକି ଷ୍ଟୋରୀ ଆତ୍ମହତ୍ୟା କାହାଣୀ ହେଲା ଯାହାକି ବହୁତ ଗୁଡ଼ିଏ ପୁସ୍ତକ ପଢ଼ିଛି ଯାହାକି ବହୁତ ଖରାପ ଲାଗେ ପଢ଼ିବାକୁ ମଧ୍ୟ ଯାହାକି ଦେହ ଦୋହଲାଇ ଦେଇଥାଏ ବହୁତ ଖରାପ ମଧ୍ୟ ଲାଗେ ଏମିତି ବହିଗୁଡ଼ାକ ବି ଅଛି ବୋଲି ମାନେ ଆତ୍ମ କାହାଣୀ ହେଲା ମାନେ ଯାହାବି ହେଲା ବହୁତ ମାନେ ଖରାପ ଲାଗେ ସେଗୁଡ଼ାକ ପଢ଼ିବା ପାଇଁ ଯେମିତିକି ଆମେ ଯେଉଁ ପୁସ୍ତକ ପଢ଼ୁଛୁ ଯାହା ଆମକୁ କନ୍ଦେଇ ଦେଇଥାଏ ସେହିଭଳିଆ ଗୋଟେ ପୁସ୍ତକର ନାମ ହେଉଛି ଯେମିତିକି ହେଲା ଜଣେ କୃଷକର ଆତ୍ମକାହାଣୀ ସେ କେତେ କଷ୍ଟରେ ଚାଷବାସ କରିଥାଏ ହେଲେ ବର୍ଷା ନ ହବା ଯୋଗୁଁରୁ ମରୁଡ଼ି ଯୋଗୁଁ ସେ ତା'ର ଆତ୍ମହତ୍ୟା କରିଥାଏ ସେପରି ବିଭିନ୍ନ କାହାଣୀ ବହିଗୁଡ଼ାକ ରହିଛି ଯାହାକି ଆମକୁ କନ୍ଦେଇ ଦେଇଥାଏ ଯାହା ଆମକୁ ଭାବପ୍ରବଣ ମଧ୍ୟ କରିଦେଇଥାଏ ଯାହାଫଳରେ ଆମେ ସବୁ ବହିକୁ ନିହାତି ଭାବରେ ସମସ୍ତ ଯେତେ ବହି ଅଛି ସେମାନଙ୍କୁ ଥରେ ଥରେ ନିହାତି ସେମିତି ଭାବପ୍ରବଣ କରିପାରୁଥିବା ସେ ବହିକୁ ଥରେ ଥରେ ନିଶ୍ଚୟ ଭଲ ଭାବରେ ପଢ଼ିବା କଥା